କୃଷକ କିଛି ଚାଷ ପାଇଁ ବ୍ୟାଙ୍କରୁ ଲୋନ୍ ଉଠଉଛି ଲୋନ୍ ବଢ଼ିଯିବା ଦ୍ୱାରା ସେ ଆତ୍ମହତ୍ୟା କରୁଛି ସୁଝି ନପାରିବାରୁ କି ଚାଷରେ କିଛି କ୍ଷତି ଘଟିବାରୁ ଚାଷ ଭଲ ନହବାରୁ ଶୁଦ୍ଧ ବଢ଼ିଯିବାରୁ ପଇସା ସୁଝି ନପାରିବାରୁ ସେ ଆତ୍ମହତ୍ୟା କରୁଛି ସେଥିପାଇଁ ତାକୁ ଲୋନ୍ରେ କିଛି ସହାୟତା କରିବା ପାଇଁ ହେଲ୍ପ କରିବା ପାଇଁ କି ତାକୁ କମ୍ ସୁଧରେ କମ୍ ରେ କମ୍ ସୁଧରେ ତାକୁ ଲୋନ୍ ଦବା ପାଇଁ ଗଭର୍ଣ୍ଣମେଣ୍ଟକୁ ଅନୁରୋଧ କରାଇ ଦଉଛ ଆଉ ଅଧିକ ସମୟ ଦବା ପାଇଁ ଲୋନ୍ ସୁଝିବା ପାଇଁ ଅଧିକା ସମୟ ଦବା ପାଇଁ ଆମେ ଗଭର୍ଣ୍ଣମେଣ୍ଟକୁ ଅନୁରୋଧ କରୁଛୁ